ମୁଁ ସାଧାରଣତଃ ଧର୍ମୀୟ ବହିଗୁଡ଼ିକ ପଢ଼ିବାକୁ ଭଲପାଏ ମୋର ପ୍ରିୟ ପୁସ୍ତକ ରାମ ଚରିତ ମାନସ ଶ୍ରୀମଦ ଭଗବତ ଗୀତ ଏବଂ ଭାଗବତ ସେ ମୁଁ ଏ ତିନିଟାକୁ ବେଶୀ ଭଲପାଏ ଏବଂ ପଢ଼ିବାକୁ ପଢ଼େ କାଇଁ ନା ଇଏ ଆମକୁ ସଂସ୍କାର ଶିଖାଇଥାଏ ଏ ବହି ପଢ଼ିଲେ ଆମେ ଗୋଟେ ସଂସ୍କାରିତ ସମାଜ ସୃଷ୍ଟି କରିପାରିବା ନିଜେ ସଂସ୍କାର ହୋଇପାରିବା ଯାହା ଫଳରେକି ସମାଜ ସଂସ୍କାରିତ ହୋଇପାରିବ ସେଥିପାଇଁ ମୁଁ ଏ ବେଶୀ ଏ ପ୍ରକାର ବହି ପଢ଼ିବାକୁ ଭଲପାଏ ଏହାକୁ କେହି ମିଥ୍ୟା ଘଟଣା କହୁଥିବାବେଳେ ଆମେ ଆଦେହରୁ ଯାହା ଅନୁଭବ କରିଛୁ ଏହା ନିଶ୍ଚିତ ସତ୍ୟ ରାମଚନ୍ଦ୍ର ଥିଲେ ପିତୃସତ୍ୟ ପାଳନ କରିଥିଲେ ନିଷ୍ଠାବାନ ଥିଲେ ମର୍ଯ୍ୟାଦା ପୁରୁଷ ଥିଲେ ଇଏ ସମ୍ପୂର୍ଣ୍ଣ ସତ୍ୟ ଭଗବାନ କୃଷ୍ଣ ଥିଲେ ଇଏ ବି ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ଏବଂ ଏହାକୁ ପଢ଼ିବା ଦ୍ୱାରା ନିଜର ମାନସିକ ସ୍ଥିତି ଏବଂ ନିଜର ମାନସିକ ସନ୍ତୁଳନ ଠିକ୍ ଭାବେ ବଜାୟ ରହିଥାଏ ଶାନ୍ତି ମାନସିକ ଶାନ୍ତି ମିଳିଥାଏ ଏବଂ ଏହା ପଢ଼ିବା ଦ୍ୱାରା ନିଜେ ତ ଜଣେ ସଂସ୍କାରି ପୁରୁଷ ହୋଇପାରିବେ ହୋଇପାରିବେ ଅନ୍ୟମାନଙ୍କୁ ମଧ୍ୟ ସଂସ୍କାର ରାସ୍ତାକୁ ଆଣିପାରିବେ ଅନ୍ୟମାନେ ମଧ୍ୟ ସଂସ୍କାରିତ ହୋଇପାରିବେ ତେଣୁ ମୋତେ ବେଦ ଉପନିଷଦ ଗୀତା ଭାଗବତ ଏବଂ ବିଭିନ୍ନପ୍ରକାର ପୁରାଣ ପଢ଼ିବାକୁ ସେଥିପାଇଁ ବହୁତ ଭଲ ଲାଗେ